ଯେନ୍ତା କି କୁଦେ କୁଦଳ୍ ହେଉଛେ ଯେନ୍ଟା ମାଏଟ୍ ଖୁଳ୍ବାର୍କେ ସେଟା ବେବ୍ହାର୍ ହେସି ଆରୁ ଯେନ୍ତା ଶାବଳ ଗୁଟେ ହେଉଛେ ସେଟା ହେଉଛେ ଆମର୍ ମାଏଟ୍ ଖୁଳ୍ବାକେ ଗାତ୍ ଖୁଳ୍ବା କାଯେ ଆଉ କୁଢ଼େ ଯେନ୍ତା କାଠ୍ ମାନେ ଏଟା କର୍ବାର୍କେ ଫର୍ଡ଼ା ଗୁଟେ ମାଏଟ୍ ମାନେ ଖୁଳ୍ବାକେ ଇଟା କର୍ସି କଇଁଚି ହେଉଛି ଗଛ୍ କାଟ୍ବାର୍ କାଯେ ବେବ୍ହାର୍ କରାଯାଏସି ଆଉ କଟୁରୀ ରେ ସେଟା ବି କଟା ଯାଏସି ଆଉ କର୍ନି ରେ ଧରିକରି ଗମ୍ଲା ବେବ୍ହାର୍ କରାଯାଏସି ଯେନ୍ତା କି ସମାନ୍ ଇଆଡ଼େ ସିଆଡ଼େ ପାଣି ଯୋଗାଏ ଗଛ୍ ମାନ୍କେ ପାଣି ଦେବାର୍କେ ବେବ୍ହାର୍ କରାଯାଏସି ଗମ୍ଲା ଶାବଳ୍ ମାନେ କେନ୍ତା ରହେସି ଚାଷ୍ କାମ୍ରେ ସବୁ ଜିନିଷ୍ ବେବ୍ହାର୍ ହେସି ଯେନ୍ତା ଶାବଳ୍ ଗୁଟେ ମାନେ ନି ହେଲେ ଚାଷ୍ ଏକା କରି ନାଇ ହୁଏ କୋଦଳ୍ରେ ମାଏଟ୍ ଖୁଳ୍ବାର୍କେ ପଡ଼୍ସି ସବୁବେଳେ ଯେ ମାଏଟ୍କେ ଖୁଳା ଯଦି ନେଇ ଯିବା ବେଲେ ଚାଷ୍ ଠିକ୍ ସେ ଆମେ ନେଇ ଗଛ୍ ଗୁଟେ ଲଗାଗଲା ବେଲେ ବି ସେନେ କୋଦଲ୍ ଦରକାର୍ କର୍ସି ତା'ର୍ପରେ କଇଁଚି ଗୁଟେ ଯଦି ଗୁଟେ ଗଛ୍ ବଢ଼ିଗଲା ଗଛ୍ ବଢ଼ିଗଲା ପରେ ସେ ଗଛ୍କେ କଇଁଚି ରେ କାଟା ଯିବା ଗଛ୍କେ ସାଇଜ୍ କରାଯିବା ଗମ୍ଲାରେ ଇନେ ଜବ୍ଡ଼ା ଫବ୍ଡ଼ା ଫିକା ଯିବା ତା'ର୍ପରେ ପାଣି ଝରାରେ ପାଣି ନେଇ କାଏଁ ପାଣି ଇଆଡ଼େ ସିଆଡ଼େ କରିକିରି ପାଣି ଆଣିକରି ଗଛ୍ରେ ପାଣି ଦିଆଯିବା ଏନ୍ତାକରି ବେବହାର୍ କରାଯାଏସି ଆର୍ କଇଁଚି ତା'ର୍ପରେ ଗମ୍ଲାକେ ପାଣି ବେବ୍ହାର୍ କର୍ସି କୋଡ଼ିରେ ଯେନ୍ତା କି ମାଏଟ୍ ଖୋଳା ଯାଏସି